ମୁଁ ଏବେ ଗୋଟିଏ ପ୍ରେଷ୍ଟିଜ୍ର ଇଣ୍ଡକ୍ସନ କୁକର୍ କିଣିଛି ତା' ଯାହାର ଦାମ୍ ପାଞ୍ଚ ହଜାର ଛଅ ଶହ ତ ସେ ଏତେ ଭଲ କମ୍ପାନୀର ପ୍ରେଷ୍ଟିଜ୍ଟା ମାନେ ସାଙ୍ଗେ ସାଙ୍ଗେ ଧରନ୍ତୁ ତିନିଶହରେ ଦେଇଛନ୍ତି ସାଙ୍ଗେ ସାଙ୍ଗେ ସିଏ ଆପଣଙ୍କର ଚାହା କରି ଥୋଇଦେଉଛି ଏବଂ ଅଟୋମେଟିକ୍ଟା ପାୱାର ପଏଣ୍ଟ ବି ତା'ର ଭଲ ଅଛି କେତେ ବଢ଼ାଇବ କେତେ କମାଇବ ଆଉ ରୋଷେଇ କରିବାକୁ ମତେ ସହଜ ହେଉଛି ଆଉ ଇଣ୍ଡକ୍ସନ ଉପରେ ମାନେ ଆମର ସିଲ୍ଭରର କିଛି ବାସନ ବି ବସେଇକରି ହୋଇପାରୁଛି ଯେହେତୁ ଇଣ୍ଡକ୍ସନରେ କ'ଣ କରୁଛନ୍ତି ନା ବିଭିନ୍ନ ପ୍ରକାର ବାସନ ଯେଉଁଗୁଡ଼ିକ ଆମର ଏ ବାସନ ଯେଉଁ ଇଣ୍ଡକ୍ସନରେ ବସିବା ଭଳିଆ ବାସନ ନହୋଇ ଷ୍ଟିଲ୍ ବାସନ ବସେ ଷ୍ଟିଲ୍କୁ ଛାଡ଼ିଦେଇ ଅଲଗା ବାସନ ବି ବସିପାରୁଛି ତେଣୁ ମୋତେ ଏ ଇଣ୍ଡକ୍ସନ କୁକର୍ଟା ଇଣ୍ଡକ୍ସନଟା ମୋତେ ବହୁତ ଭଲ ଲାଗୁଛି ଆଉ ବହୁତ ବହୁତ ଭଲ ପଡ଼ିଲା ଚାରି ମାସ ପାଞ୍ଚ ମାସ ୟୁଜ୍ କଲେ ବି ତା'ର କିଛି ଦାଗ ବି ହୋଇନାହିଁ କିଛି ବି ହୋଇନାହିଁ